ହଁ ନିଶ୍ଚୟ ମୁଁ ଥରେ ଟ୍ରେନ୍ରେ ଆସିବା ପାଇଁ ନିଜ ଘରକୁ ମୁଁ ଖରିଆରେ ଚାକିରି କରୁଥିଲି ଆଉ ସେଠୁ କାମରେ ମୁଁ ନୂଆପଡ଼ା ଯାଇଥିଲି ନୂଆପଡ଼ାରୁ ଟ୍ରେନ୍ଟି ଆସେ ସେଇଟା ବଲାଙ୍ଗିର ପର୍ଯ୍ୟନ୍ତ ଆସେ ସେ ସେଇ ଟ୍ରେନ୍ଟା ବହୁତ ଆଲିଅର୍ ଥିଲା ଆଲିଅର୍ ଥିଲା ମୁଁ ସେଠି ସେଠି ଆମର ପିଡବ୍ଲୁଡ଼ିର ଗେଷ୍ଟ ହାଉସ୍ ରହୁଥିଲେ ଆଉ ମୋତେ ଭୋରରୁ ଆସିବାକୁ ପଡ଼ିଲା ମୁଁ ଟ୍ରେନ୍ଟା ଥିଲା ଚାର ବାଜି କିଛୁ ସମୟ ପରେ ମୁଁ କିନ୍ତୁ ସାଢ଼େ ତିନିରୁ ସେଇ ରାସ୍ତାରେ କିଛୁ ତ ମାନେ ସେଠି ସୁବିଧା ନାଇଁ ହେତେ ରାତିରୁ ଭୋରରୁ ସାଢ଼େ ତିନିଟାରୁ ମୁଁ ଚାଲିଗଲି ଆସିଲେ ତ ଗୋଟେ ନିଛାଟିଆ ଜାଗା ଦେଖିଲି ସେଠି ବହୁତ ଅନ୍ଧାର ଥିଲା ପଛକୁ ଦେଖେ ଦେଖିବାକୁ ଭ ଭୟ ଲାଗୁଥିଲା ଆଗକୁ ଦେଖି ଦେଖି ଚାଲୁଥିଲି ଭଗବାନଙ୍କୁ ଡାକି ଡାକି ଯାଉଥିଲି ସେଇଟା ଥରେ ମୋତେ କରେ ଡର ଲାଗିଯାଇଥିଲା ଆଉ ସେଇଟା ଏକା ନିରାପଦ ବୋଲି ଭାବିଲି ଆଉ କ'ଣ ତା'ପରେ ଆସିକି ବସ୍ରେ ପହଞ୍ଚିଲେ ବସ୍ ନା ଟ୍ରେନ୍ରେ ପହଞ୍ଚିଲି ଟ୍ରେନ୍ରେ ବସିକି ଆସିଲି ଆଉ ଠିକ୍ ବାଲାଙ୍ଗୀରରେ ଉତରିଲି ତା'ପରେ ଗାଁକୁ ଆସିଲି ଆଉ ସେଦିନର ମୋର ମନେ ରହିଗଲା ଯେ ମୁଁ ସେଠି ଡରିଥିଲି ବୋଲିକି ଆଉ ଆଉ ତ ନାଇଁ ମାନେ ବହୁତ ଅନହାର ଥିଲା ଆଉ କିଛି ଲିଫ୍ଟ ପାଇଲି ନାହିଁ କିଛୁ ନଥିଲା ବୋଲିକି ମାନେ ମୋତେ ବାଧ୍ୟ ହେଇକି ଚାଲି ଚାଲି ଆସିକି ଟ୍ରେନ୍ ଷ୍ଟେସନ୍କୁ ପହଞ୍ଚିବାକୁ ପଡ଼ିଲା